ଓଡ଼ିଶାରେ ସବୁଠାରୁ ଲୋକପ୍ରିୟତା ସମ୍ୱାଦ ହେଉଛି ଅର୍ଗସ ନ୍ୟୁଜ୍ ସେ ଅର୍ଗସ ନ୍ୟୁଜ ଓ ସମ୍ୱାଦ ଓଟିଭି ଓଟିଭି ଦେଖିବାକୁ ଗଲେ ଓଟିଭି ହଉଛି ଆଜିକାଲି ମାନେ ଆମ ଓଡ଼ିଶାରେ ଲୋକ ବହୁତ ଓଟିଭିକୁ ପସନ୍ଦ କରନ୍ତି ଓ ବହୁତ ଦେଖନ୍ତି ଦେଖନ୍ତି ଓ ନ୍ୟୁଜପେପର ବହୁତ ମାତ୍ରାରେ ବି କମ୍ ହେଇଗଲାଣି ସମ୍ବାଦପତ୍ର ଏବେ ଆସୁନାହିଁ ଓଟିଭି ଓଟିଭି ଯାହାକି ଏବେ ଅନଲାଇନ୍ ମାଧ୍ୟମରେ ସବୁ ଚାଲିଛି ଓଡ଼ିଶାର କେନ୍ଦ୍ର ଗୁଡ଼ିକ ଅର୍ଗସ ନ୍ୟୁଜ୍ ଅର୍ଗସ ନ୍ୟୁଜ୍ ହଉଛି ଆମ ଓଡ଼ିଶାର ଗୋଟେ ବହୁତ ବଡ଼ ନ୍ୟୁଜ୍ ଓ ସମ୍ୱାଦ କହିବାକୁ ଗଲେ ସମ୍ୱାଦ ପେପର ବି ଏବେ ଲପ ପାଇଗଲାଣି ଯାହାକି ଅନଲାଇନ୍ ମାଧ୍ୟମରେ ଏବେ କରାଯାଉଛି ଓଟିଭି ନ୍ୟୁଜ୍ ଗୁଡ଼ିକ ଏବେ ଖାଲି ଟିଭି ମାଧ୍ୟମରେ ଦେଖନ୍ତି ସବୁଠାରୁ ଲୋକପ୍ରିୟତା ସମ୍ବାଦ ହଉଛି ଅର୍ଗସ ନ୍ୟୁଜ୍ ବା ଓଟିଭି ନ୍ୟୁଜ୍ ସେଇଥିଲାଗି ମୁଁ ଓଟିଭି ଦେଖେ ଆଉ ଲୋକପ୍ରିୟତା ସମ୍ବାଦ ଦେଖିବାକୁ ଗଲେ ଅର୍ଗସ ନ୍ୟୁଜ ହଉଛି ସମ୍ବାଦଠାରୁ କିଛି ଅଲଗା ଓଟିଭି ଆମ ଓଡ଼ିଶାର ଲୋକ ବହୁତ ମାତ୍ରାରେ ଦେଖନ୍ତି